ହଁ ଆମ ସ୍ଥାନୀୟ ଅଞ୍ଚଳରେ କୃଷିଜାତ ଦ୍ରବ୍ୟ ପାଇବାକୁ ଆମେ ବହୁତ ହଇରାଣର ସମ୍ମୁଖୀନ ହେଉଛୁ କାହିଁକି ନା ଆଜି କାଲି ମାନେ ଲୋକ ସଂଖ୍ୟା ଯେହେତୁ ଅଧିକ କିନ୍ତୁ ଅମଳ ସଂଖ୍ୟା କମ୍ ଅମଳ ସଂଖ୍ୟା ଯେହେତୁ କମ୍ ହେଉଛି ଜିନିଷର ଦରଦାମ ବୃଦ୍ଧି ହୋଇଯାଉଛି ଲୋକେ ଯଦି ଧର କିଲେ ସେତେବେଳେ କିଲେ ମୁଗ କି ବିରି ଯଦି ଆଣୁଥିଲେ ସେତେବେଳେ ପଚାଶ ଷାଠିଏ ଟଙ୍କାରେ ମିଳୁଥିଲା ଏବେ କିନ୍ତୁ ଶହେ ଟଙ୍କା ହୋଇଗଲାଣି କିନ୍ତୁ ଯେହେତୁ ଆମ ଅଞ୍ଚଳରେ ଦୋକାନ କମ୍ ଅଛି ସେମାନେ କଣ କଲେ ଧର ଚାରି ପାଞ୍ଚ କିଲେ କି ଦଶ ବାର କିଲେ କୃଷିଜାତୀୟ ଦ୍ରବ୍ୟ ଯାହା ବି ମୁଗ ଡାଲି ବିରି ଯାହା ବି ହେଉ ଯଦି ବା ଆଣିଲେ କିନ୍ତୁ ଲୋକ ସଂଖ୍ୟା ଅଧିକ ହେତୁ ଯେଉଁ ମାନଙ୍କର ମାନେ ପଇସା ପତ୍ର ଯେଉଁମାନଙ୍କର ସୁବିଧା ଅଛି ସେମାନେ କିଣିନେଇଗଲେ ଯାହାର ପଇସା ପତ୍ର ସୁବିଧା ନାହିଁ ସେମାନେ ଶହେ ପଚାଶ ଏମିତି ନେଲେ ତାପର ଟାଇମରେ ଆସିଲା ବେଳକୁ ସେମାନଙ୍କ ପାଇଁ ସେ ଜିନିଷଟା ନାହିଁ